ମୁଁ ଆଜି ଅନ୍ନପୂର୍ଣ୍ଣା ମାର୍କେଟ ଯାଇଥିଲି ଆଉ ଗୋଟିଏ ଦାମିକିଆ ଚାର୍ଜରଟା କିଣିଲି ଯାହାକି ମୋତେ ପଡ଼ିଲା ଦୁଇ ହଜାର ଟଙ୍କା ସେ ଚାର୍ଜରଟା ଯେତେବେଳେ ଆଣିଲି ଆଉ ମୋ ଫୋନରେ ମୁଁ ବସେଇଲି ଚାର୍ଜରଟା ମାତ୍ର ଦୁଇ ଦିନ ହିଁ ୟୁଜ୍ କଲି ତାପରେ ଆଉ ଚାର୍ଜରଟା କାମ କଲା ନାହିଁ ମାତ୍ର ମୋର ଯେଉଁ ପୁରୁଣା ଚାର୍ଜର ଥିଲା ତାହା ବହୁତ୍ ଲାସ୍ଟିଂ କରିଥିଲା ଯେହେତୁ ଏହି ଚାର୍ଜରଟା ମୁଁ ଦୁଇ ହଜାର ଟଙ୍କା ଦାମିକିଆ ଦେଇକି ଆଣିଥିଲି ମାତ୍ର ଦୁଇ ଦିନ ହିଁ ଲାସ୍ଟିଂ କଲା ଆଉ କାମ କଲା ନାହିଁ ମୁଁ ମୋର ଯେଉଁ ପୁରୁଣା ଚାର୍ଜରଟା ଆଣିଥିଲି ତାହା ବହୁତ୍ ଲାସ୍ଟିଂ କରିଥିଲା ତେଣୁ ଏଇ ଚାର୍ଜରଟା ମୁଁ ଦୁଇ ହଜାର ଟଙ୍କା ଆଣିବା ହେତୁ କିଛି କାମ କଲା ନାଇଁ ସାଇଟ୍ ଦୋକାନରେ ମୁଁ ଦେଖେଇଲି ସେ କହିଲେ କି ଚାର୍ଜରଟା ପୁରା ଡ଼୍ୟାମେଜ୍ ହୋଇଯାଇଛି ଖରାପ ହୋଇଯାଇଛି

ମୁଁ ଏଇ ଚାର୍ଜରଟା ଆଉ ଆଣିବି ନାଇଁ ଯେହେତୁ ମୋର ପୁରୁଣା ଚାର୍ଜରଟା ଭଲ ଥିଲା ତ ମୁଁ ସେହି ଚାର୍ଜରଟା ହିଁ ଆଣିବି ଏଇ ଚାର୍ଜରଟା ବହୁତ ଦିନ ଲାସ୍ଟିଂ କରୁନାହିଁ ଖରାପ ହୋଇଯାଉଛି ଆଉ ଏହି ଚାର୍ଜର ବସେଇଲେ ମଧ୍ୟ ଗୋଟିଏ ସାଉଣ୍ଡ ଆସୁଛି ଫୋନ୍ରେ ଯାହାକି କଥା ହେବା ସମୟରେ ବହୁତ ବିରକ୍ତିଆ ଲାଗୁଛି ତୋ ଏହି ଚାର୍ଜରଟା ମୁଁ ଆଉ ଆଣିବି ନାଇଁ ମୋର ପୁରୁଣା ଚାର୍ଜରଟା ଯେହେତୁ ଥିଲା ତାହା କମ ପ୍ରାଇସ୍ ପଡୁଛି କିମ୍ବା ତାହା ଭଲ କାମ କରୁଛି